ସମୁଦ୍ରରେ ମାଛ ଧରିବା ପାଇଁ ଆମେ ଜାଲ କଣ୍ଟା ଦାନା

ଧରିକି ଆଣିବା ପାଇଁ ବି ବରଫ ଧରିଥାଉ ବରଫ ଧରି କରି ତାକୁ ଏ ମାଛ ଧରି କରି ଆଣି କରି ବଜାରରେ ହଉ ମାର୍କେଟରେ ହଉ ଗାଁ ଗହଳିରେ ହଉ ଆମେ କିଛି ଦୁଇ ପଇସା କମାଇବୁ ବୋଲି କରି ଆମେ ସେ ମାଛ ଧରି କରି ଆଣୁ ଅଧିକାଂଶ ଗାଁ ଗହଳିରେ ବି ମିଳୁଛି ମାର୍କେଟରେ ଏମିତି ମାଛ ଏବେ ଏବେ କରିବାକୁ ଗଲେ ମାଛ ନେଇକି ବରଫରେ ନେଇ ରଖି କରି ଆଣିଲେ ଏକା ମାଛ ଟିକେ ଭଲ ରହୁଛନ୍ତି ଏ ତ ସାଙ୍ଗେ ସାଙ୍ଗେ ମରି ବି ଯାଉଛନ୍ତି ଅଧିକାଂଶ ମାଛ